ମୋର ସବୁଠାରୁ ଆରାମଦାୟକ ଛୁଟି ହେଉଛି ଦଶହରା ମାସ ଦଶହରା ମାସରେ ମୁଁ ଛୁଟି ନେଇଥିଲି ସେଥିରେ ବହୁତ ପର୍ବପର୍ବାଣି ଥାଏ ଜନ୍ମାଷ୍ଟମୀ ବଡ଼ ଓଷା ଭାଇ ଜିଉନ୍ତିଆ ଦୁର୍ଗା ପୂଜା ଏସବୁ ରହିଥାଏ ଦଶରା ମାସରେ ମୁଁ ସେ ଛୁଟି ନେଇଥିଲି ଆଉ ମୋତେ ବହୁତ ଖୁସି ଲାଗିଥିଲା ସେ ଦଶହରା ମାସରେ କାହିଁକିନା ଆମ ଗାଁରେ ବଡ଼ ପର୍ବ ହୋଇଥାଏ ସେଇ ଆମ ଦୁର୍ଗା ପୂଜା ସେଥିରେ ଭାଇ ଭଉଣୀ ସମସ୍ତେ ବାହା ଘର ବି ଆସିଥାନ୍ତି ଆଉ ମାମୁଁ ମାଇଁ ସବୁ ଆସିଥାନ୍ତି ଆଉ ଆମ ଗାଁରେ ବହୁତ ଭଲ ଦୁର୍ଗା ପୂଜା ହୁଏ ଦୁର୍ଗା ପୂଜାରେ ବହୁତ ଭଲ ଲାଗେ ଆଉ ଗାଁଟା ବି ବହୁତ ଭଲ ଲାଗେ ସେଇଟା ଆମର ଗାଁରେ ବହୁତ ସୁନ୍ଦର ଦେଖାଯାଏ ଆଉ ସେଇ ପର୍ବରେ ବାଦାମ ଧାନ ସବୁ ମୁଗ ବିରି ଚାଉଳ ବହୁତ କିଛି ପରିମାଣରେ ହୋଇଥାଏ ଦେଖିବା ସୁନ୍ଦର ଦିଶେ ଆଉ ମୁଁ ବହୁତ ଖୁସି ଲାଗେ ଗାଁଟା ଗହଳ ଗହଳ ଲାଗେ ଆଉ ଗାଁକୁ ବହୁତ ଲୋକମାନେ ଆସନ୍ତି ବହୁତ ଭାଇ ଭଉଣୀ ମାନେ ନୂଆ ନୂଆ ଆସନ୍ତି ତ ମୁଁ ଦେଖି ବହୁତ ଖୁସି ଲାଗେ ତ ସେ ସେ ଜନ୍ମାଷ୍ଟମୀରେ ଆମ ଗାଁରେ ସମସ୍ତେ ବସିକି ଗୋଟିଏ ଜାଗରଣରେ ଗାଁ ମଝିରେ ବସିଥାନ୍ତି ଓ ପୂଜା କରିଥାନ୍ତି ସେ କୃ ଶ୍ରୀକୃଷ୍ଣଙ୍କୁ ଓ ଶ୍ରୀ କୃଷ୍ଠାଷ୍ଟମୀ ସେଇଟା କୁହାଯାଏ

ଶିବ ଙ୍କର୍ ବି ପୂଜା ହୁଏ ସେଇଟା ବଡ଼ ଓଷା କୁହାଯାଏ ସେଇ ମାସରେ ହିଁ ପଡ଼ିଥାଏ ସେ ଦଶହରାରେ ହିଁ ପଡ଼ିଥାଏ ବଡ଼ ଓଷାରେ ଆମ ଗାଁର ସବୁ ଝିଅ ପିଲାମାନେ ସେଠି ବସିକି ଗୋଟେ ଗାଁ ମଝାରେ ବସିକି ପୂଜା କରନ୍ତି ଦେଖିବାକୁ ବହୁତ ସୁନ୍ଦର ଲାଗେ ବହୁତ ସୁନ୍ଦର ଲାଗେ ପରିବର୍ତ୍ତନ ଲାଗେ ଓ ଦୁର୍ଗା ପୂଜା ଦୁର୍ଗା ପୂଜାରେ ଆମ ଭାଇ ଜିଉନ୍ତିଆ ବି ହୁଏ ଭାଇମାନଙ୍କ ହାତରେ ଜିଉଁନ୍ତିଆ ପିନ୍ଧନ୍ତି ଭଉଣୀମାନେ ଆଉ ସେଥିରେ ବହୁତ ଆନନ୍ଦ ଲାଗେ ସେଥିପାଇଁ ମୁଁ ସେଇ ଦଶହରା ମାସରେ ହିଁ ଛୁଟି ନେଲି ଆଉ ମୋତେ ବହୁତ ଖୁସି ଲାଗିଲା ସେଇ ମାସଟା ଆଉ ମୋର ଏମିତି ଆରାମଦାୟକ ହୋଇଥିଲା ମୁଁ ବହୁତ ମୋତେ ଭଲ ଲାଗିଥିଲା ସେଇ ମାସରେ ସେଇ ଦଶହରା ମାସରେ ଆଉ ମୁଁ ସେ ଛୁଟି ନେଇଥିଲି ଆଉ ଆମ ଗାଁରେ ମୋତେ ସେ ମେଳା ଦେଖିବାକୁ ବହୁତ ପସନ୍ଦ ଲାଗିଲା ଆଉ ମୁଁ ବହୁତ ଖୁସି ହେଇଥିଲି ଏମିତି ଖୁସି ହେଇଥିଲି କି ଯେ ମଁ ଜୀବନରେ ଫାଷ୍ଟ ଟାଇମ୍ ଏମିତି ଖୁସି ଦେଖିଛି ତ ସେଇ ଟାଇମରେ ମୁଁ ଛୁଟି ନେଇଥିଲି ଆଉ ସେ ପର୍ବପର୍ବାଣୀକୁ ମୁଁ ଦେଖି ବହୁତ ଆନନ୍ଦିତ ହେଲି ପର୍ବପର୍ବାଣି ଥିଲା ଆମ ଗାଁରେ ଏତେ ମଜା ଲାଗୁଥିଲା କି ମୁଁ ସବୁ ଦୁନିଆ ଯାକ ଭୁଲି ଯାଇଥିଲି କି ଏମିତି ବହୁତ ଭଲ ଲାଗେ ମୋତେ ଆମ ଗାଁରେ ଲୋକ ତାଙ୍କର ସବୁ ଜିନିଷ ଭଲ ଲାଗୁଥିଲା ସେଥିପାଇଁ ମୁଁ ସେ ଛୁଟି ନେଇଥିଲି